ହଁ ମୁଁ ବିରଞ୍ଜିନାରାୟଣ ବସ୍ତିଆ କହୁଛି ନଛିପୁରରୁ ଆରେ ସିଲୁ ତୋ ଗାଡ଼ିଟା ଟିକିଏ ପଠେଇଲେ ଘଟଗାଁ ଯାଆନ୍ତେ ମ ଆଉ ମୋର ପରିବାର ପାଞ୍ଚଜଣ ଖଣ୍ଡେ ଯିବୁ ଆଉ କାଲି ହେଉଛି ଛବିଶ ତାରିଖ ସକାଳ ଛଅଟାରୁ ଆସିଲେ ଯାଇକି ଟିକିଏ ଶୀଘ୍ର ଯାଇକି ଶୀଘ୍ର ପଳେଇଆସନ୍ତେ ତୁ ନିଧାର୍ଯ୍ୟ ଆସେ କାଲି ନିଧାର୍ଯ୍ୟ ଆମେ ଘଟଗାଁ ଯିବା ଆଉ ଘଟଗାଁ ଠିକ ଯାଇକି ଘାଗରା ବୁଲିକି ଟିକିଏ ଆସିବା ଆଉ କ'ଣ ହଁ ମୁଁ ରହିଲି ତୁ ନିଧାର୍ଯ୍ୟ ଆସିବୁ